ରାଜନୈତିକ ଖବର ଏହାକି ଏବେ ବର୍ତ୍ତମାନ ଇଲେକ୍ସନ ଚାଲିଛି ଆଉ ଇଲେକ୍ସନରେ ପ୍ରତ୍ୟେକ ପାର୍ଟି ଲଢ଼ୁଛନ୍ତି ଆଉ ଆମେ ଦେଖୁଚୁ ଆଜିକା ଡେଟରେ ସମାଜ ଆଉ କେଉଁ ପ୍ରକାର ସମାଜ ଆସଚେ ଓନଲି ଇଲେକ୍ସନ ସମାଜ ଆସଚେ ଗରିବତାର ସମାଜ ଆସୁଚି ଖେଳ ସମାଜ ଆସୁଚଛି ଏହିସବୁ ସମାଜରେ ଆମେ ଦେଖୁଚୁ ନ ନ୍ୟୁଜ୍ ପେପର୍ ଆର୍ଟିକେଲସ ଏସବୁ ଜିନିଷ ଆମେ ସମାଜରେ ଦେଖାଯାଉଛି ଆଉ ଦେଖୁଛେ ବି ଆଉ ରହିଲା ଇଲେକ୍ସନ ବିଷୟରେ ଯଦି କହିବାକୁ ଗଲେ ପାଞ୍ଚ ବର୍ଷ ପାଇଁ କିଏ ଆମ ପାଇଁ କ'ଣ କରିବେ କଣ କରୁଛନ୍ତି ଆଉ ଆଗକୁ କେବେ କଣ କରିବେ ସେଇ ବିଷୟରେ ଦେଖିବା ଆମ ନିଜ ଭୋଟ ଆମ ନିଜ ପାଇଁ ନିଜେ ଦେଖିକି ଭଲ ବ୍ୟକ୍ତିକୁ ବାଛିବା ଯେଉଁ ବ୍ୟକ୍ତିକୁ ବାଛିବା ସେଇ ବ୍ୟକ୍ତି ଆମ ପାଇଁ କଣ କରୁଛେ ଆମ ସମାଜ ପାଇଁ କ'ଣ କରୁଛେ ଆମ ଆମ ଦେଶ ପାଇଁ କଣ କରିବ ତାହା ଦେଖିକି ତାହା ବୁଝିକି ଭଲ ଭାବରେ ଆମେ ସେଇ ବ୍ୟକ୍ତିଙ୍କୁ ଭୋଟ ଦେବା ଆଉ ଭଲ ଭାବରେ ଇଲେକ୍ସନଟା କେମିତି ହବ ସେଇ ଜିନିଷ ବିଷୟରେ ଧ୍ୟାନ ଦବା ଡିସିପ୍ଲିନ୍ ସହିତ ଭୋଟ୍ ଦେବା ଆଉ ଭଲ ଭଲ ଲୋକଙ୍କୁ ହିଁ ଭୋଟ ଦେଇ ବାଛିବା ଯେଉଁମାନେ କି ଆମ ସୋସାଇଟି ଆମ ସମାଜକୁ ଭଲ ଭାବରେ ଦେଖନ୍ତ ଆମର ଦୁଃଖ ବୁଝିବ ସେଇ ଲୋକଙ୍କୁ ହିଁ ଭୋଟ୍ ଦେବା